ଆମ ଓଡ଼ିଶାରେ ବହୁତ ବିଖ୍ୟାତ ନାମ କବି ଅଛନ୍ତି ଯେଉଁ କବି କବିମାନେ କବିତା ଲେଖିଲେଖି ନିଜର ନାଁକୁ ସାରା ଓଡ଼ିଶାରେ ପରିଚିତ କରିଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ହେଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ ସେ ଯେତେବେଳେ କବିତା ଲେଖନ୍ତି କବିତା ଛୋଟ ଥିଲେ ମଧ୍ୟ ତାଙ୍କର କବିତାର ଭାବନା ଏବଂ ପ୍ରକାଶ ବହୁତ ଗଭୀରତା ଥାଏ ଯାହାକି ସମସ୍ତଙ୍କ ମନକୁ ଆନନ୍ଦିତ ବା ପସନ୍ଦ କରିଥାନ୍ତି ଆଉ ତାଙ୍କ କବିତା ସମସ୍ତ ଓଡ଼ିଆ ବାସୀଙ୍କ ଘରେ ଘରେ ପରିଚିତ ଏବଂ ସମସ୍ତ ଓଡ଼ିଆ ଭାଷାରୁ ଲୋକମାନେ ତାଙ୍କୁ ଜାଣନ୍ତି ବା ଚିହ୍ନନ୍ତି ଆଉ କୁହନ୍ତି ଯେତେ କବି ହେଲେ ବି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କବିତା ଲିଖନ ସାରା ଓଡ଼ିଶାର ଘରେ ଘରେ ପରିଚିତ ଏବଂ କବିଙ୍କ ନାଁକୁ ମଧ୍ୟ ସମସ୍ତେ ମାନି ଚାଲନ୍ତି